ଆମ ଅଞ୍ଚଳରେ ହିନ୍ଦୁ ଧର୍ମର ଲୋକମାନେ ବସବାସ କରନ୍ତି ଏହି ଅଞ୍ଚଳରେ ବିଶେଷକରି ହିନ୍ଦୁ ଧର୍ମର ଲୋକମାନେ ବସବାସ କରନ୍ତି ଆମ ହିନ୍ଦୁ ଧର୍ମର ଗଣେଶ ପୂଜା ସରସ୍ବତୀ ପୂଜା କାଳୀ ପୂଜା ମକର ସଂକ୍ରାନ୍ତି ନୂଆଖାଇ ରଜପର୍ବ ରାକ୍ଷୀ ଦୁର୍ଗାପୂଜା ଲକ୍ଷ୍ମୀ ପୂଜା ଇତ୍ୟାଦି ପାଳନ କରାଯାଏ ତା ସହିତ ଅଳ୍ପମାତ୍ରାରେ ମୁସଲମାନ ଶିଖ୍ ଖ୍ରୀଷ୍ଟିଆନ୍ ଲୋକମାନେ ମଧ୍ୟ ବସବାସ କରନ୍ତି ରଜ ପର୍ବରେ ଆମର ଘରେଘରେ ପିଠାପଣା ହୁଏ ଦୋଳି ମଧ୍ୟ ଝୁଲନ୍ତି

ସବୁ ଝିଅ ବୋହୂମାନେ ନୂଆ ଡ୍ରେସ ଲୁଗା ପିନ୍ଧନ୍ତି ଭଲ ଭଲ ସବୁ ଜିନିଷପତ୍ର ମଧ୍ୟ ଆଣନ୍ତି ମକର ସଂକ୍ରାନ୍ତିରେ ମଧ୍ୟ ସବୁ ଝିଅ ବୋହୂମାନେ ନୂଆ ଡ୍ରେସ୍ କରନ୍ତି ପିଠାପଣା ମଧ୍ୟ କରନ୍ତି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନେ ତାଙ୍କର ଭାଇମାନଙ୍କୁ ରାକ୍ଷୀ ବାନ୍ଧନ୍ତି ଦୁର୍ଗାପୂଜାରେ ସବୁ ବୋହୂମାନେ ଦୁର୍ଗା ମାଁଙ୍କୁ